କୃଷି ଚାଷୀମାନଙ୍କୁ ଅନେକ ଗୁଡ଼ିଏ ଇନ୍ସୁରାନ୍ସ ଏବଂ ଏସବୁ ମିଳିଥାଏ କାହିଁକିନା ଚାଷୀମାନେ ତାଙ୍କର ମରୁଡ଼ି ହେଲେ ପଇସା ପାଇଥାନ୍ତି ଏବଂ ଇନ୍ସୁରାନ୍ସରେ ବି ପଇସା ପାଇଥାନ୍ତି ଏବଂ ଚାଷ କରିକି ସେ ବୋଲେ ମାନେ ଚାଷ କରିକି ଚାକିରିଆ ମାନଙ୍କୁ ସେ ଫସଲ ଅମଳ ସବୁ ପଠାଯାଏ ଚାଷ କରିକି ଅନେକ ଗୁଡ଼ିଏ ସେମାନେ ଚାକିରିରେ ଘରେ ବସିକି ଚାକିରି କରିକି ସେମାନଙ୍କ ପାଖକୁ ସବୁ ଫସଲ ଅମଳ ପଠାଯାଇଥାଏ କାହିଁକିନା ଚାଷୀମାନେ ଚାଷ କରିକି କ୍ଷେତରେ କାମ କରିକି ଖରାରେ ଖାଇକି ଏତେ ଗୁଡ଼ିଏ ଫସଲ ଅମଳ ଅନେକ ଗୁଡ଼ିଏ ସବୁ ଖରା ଖାଇକି ସେମାନେ ଅନେକ ଗୁଡ଼ିଏ କେତେ କଷ୍ଟରେ ପଇସା ପାଉଛନ୍ତି ଏବଂ ଚାକିରିଆ ମାନେ ଘରେ ବସିକି ଅନେକ ଗୁଡ଼ିଏ ତାଙ୍କ ପାଖକୁ ଖାଇବା ଜିନିଷ ଗଲା ପଇସା ଅନେକ ଗୁଡ଼ିଏ ସୁବିଧା ହେଲା ଚାଷୀମାନେ କ'ଣ ଖରାରେ ଚାଷ କରିକି ସେମାନଙ୍କୁ କିଛି ମିଳିଲା ନାହିଁ କା କିଛି ମିଳିଲା ନାହିଁ ମାନେ କ'ଣ ମରୁଡ଼ି ହେଲେ ପଇସା ପାଆନ୍ତି ଅଧା ଲୋକ ଅଧା ଲୋକ ପାଆନ୍ତି ନାହିଁ ସେଥିପାଇଁ ଚାଷୀମାନେ ମାନେ ଘରେ ଥାଇକି ଚାଷ କରନ୍ତି ଧାନ ଧାନ ଗହମ ତା'ପରେ ମକା ଏସବୁ ଜିନିଷ ମୁଗ ବିରି ଟମାଟୋ ପଟାଟୋ ଏସବୁ ଜିନିଷ ଚାଷ କରିକି ଏବଂ ବାଇଗଣ ଏସବୁ ଜିନିଷ ଚାଷ କରିକି ଚାକିରିଆମାନଙ୍କ ସେ ଦେଶରୁ ଏ ଦେଶର ରପ୍ତାନିକୁ ସେ ଦେଶକୁ ପଠାଯାଇଥାଏ ସେଥିପାଇଁ କୃଷି କ୍ଷେତ୍ରରେ ଦେଖିବାକୁ ଗଲେ ଅନେକ ଗୁଡ଼ିଏ କର୍ମଚାରୀ ତିରିଶ ସେ ରପ୍ତାନିର ଆମଦାମୀ କରିବାକୁ ପଡ଼ିଥାଏ କାହିଁକିନା ଏ ଦେଶରୁ ଚାଷୀମାନଙ୍କର ସେ ଦେଶକୁ ସବୁ ପଠାଯାଇଥାଏ ଅନେକ ଅନେକ ଜିନିଷ ସେମିତି ହେଇଥାଏ ଅନେକ ଜିନିଷ ମାନେ କ'ଣ ଚାଷ ଚାଷର ଏଇ ଜିନିଷ ବଲେ ଏଇ ଦେଶର ଚାଷର ଫସଲ ଅମଳ ଅନେକ ଗୁଡ଼ିଏ ସବୁ ସେ ଦେଶର ରପ୍ତାନିକୁ ପଠାଯାଇଥାଏ କ'ଣ ସେମାନେ ଚାକିରି କରିକି ଘରେ ବସିକି ସବୁ ଖାଇବାକୁ କ'ଣ ଖାଇବେ ନା କ'ଣ କରିବେ ଖାଇବେ ସବୁ ସେମାନେ ବସିକି ସବୁ ଖାଦ୍ୟ ସଂଗ୍ରହ କରିବେ ଏବଂ ପଇସା ପାଇବେ ନିଜେ ଛାଇରେ ବସିକି ଆମେମାନେ କ'ଣ କୃଷିମାନେ ମାନେ ପରିଶ୍ରମ ବଳରେ ପରିଶ୍ରମ ବଳରେ କ'ଣ ମରୁଡ଼ି ହେଲେ ତ କ'ଣ ଫସଲ ଅମଳ ହେବନି ସେଥିପାଇଁ ପଇସା ଦେଲେ ଦେବେ ନହେଲେ ନାହିଁ ଆଉ ଚାକିରି ମାନେ କ'ଣ କରିବେ ଚାକିରି ମାନେ ଛୁଟି ହେଲେ ବି ପଇସା ପାଉଛନ୍ତି ଏବଂ ପଢ଼ା ପଢ଼ା ମାନେ କ'ଣ କ'ଣ ସେ ଜିନିଷ କଲେ ବି ଦେଉଛନ୍ତି ଦିନେ ଛୁଟି କଲେ ବି ଦେଉଛନ୍ତି ଆଉ ସେଦିନଟା ପଢ଼ା ହେଲେ ବି ଦେଉଛନ୍ତି ଏବଂ ପାରୁଛନ୍ତି ମମାନେେ ପଇସା ଚାଷୀମାନେ କ'ଣ ବିକ୍ରି ହେଲେ ହେବା ସେ ଦେଶକୁ ଗଲେ ଯିବା ନହେଲେ ନାହିଁ ଚାଷ ଫସଲ ହେଲେ ସିନା ଅଧା ଅଧା ହୋଇନଥାଏ ସବୁ ଜିନିଷ ତ ସମାନ ଥାଏ ନା ସେଥିପାଇଁ ଅଧା ଜିନିଷ ହେଇଥାଏ ହେଇଥାଏ ଯେ ଯେତେ ଜିନିଷ ଯେତେ ମାନେ ଯେତେ ଫଳମୂଳ ବାହାରିବ ସେତେ ଜିନିଷ ରପ୍ତାନି କରାଯିବ ସେଥିପାଇଁ କେତେ କେତେ ପ୍ରତିଶତରେ ସେତିକି ହୋଇଥାଏ ସେତିକି ରପ୍ତାନି ହୋଇଥାଏ ସେଥିପାଇଁ ଚାକିରି ରାଜସ୍ୱରେ ରପ୍ତାନିର ଖାଦ୍ୟ ବି ହେଇଥାଏ ସେମାନଙ୍କୁ ଖାଦ୍ୟର ସୁରକ୍ଷା ବି ମିଳିଥାଏ କାହିଁକିନା ଟାଇମ୍ ଟେବୁଲ୍ରେ ସବୁକିଛି ହେଇଥାଏ ଆମ୍ଭେମାନେ କ'ଣ ବେଲେ ଖାଇକି ପେଟ ପୋଷିକି ଚାଷୀ କାମ କରନ୍ତି ଚାଷ କାମ କରନ୍ତି କ'ଣ ସେମାନେ ଟାଇମ୍ ଟେବୁଲ୍ରେ ଖାଇକି ଛାଇରେ ବସିକି ଅନେକ ଗୁଡ଼ିଏ ଅନେକ ଗୁଡ଼ିଏ ମାନେ କ'ଣ ସେମାନେ ଆରାମ ସେ କାଗଜପତ୍ର ଚିଠିପତ୍ର ଅନେକ ଗୁଡ଼ିଏ ସବୁ କିିଛି କରିପାରନ୍ତି ଆମେମାନେ ଚାଷ କରିକି ଝାଳ ପୋଛିିକି ଏତେ ପଇସା ଆମର ହେଇପାରୁନି ସେମାନେ ଛାଇରେ ବସିକି ଚାକିରି କରନ୍ତି ଆମ ଆମଠୁ ସେମାନଙ୍କ ଜାଗାକୁ ଯାଉଛି ଫସଲ ଆମର ସେମାନେ ସବୁକିଛି ପାଇ ପାଇପାରୁଛନ୍ତି ହେଲେ ଆମେ ପାଇପାରୁନାହୁଁ ତ ସେଥିପାଇଁ ସେମାନେ ଫସଲ ଅମଳ ପାଇକି ଅନେକ ଗୁଡ଼ିଏ ବହୁତ ଗୁଡ଼ିଏ ଜିନିଷ ଭଲ ଭଲ ଖାଇବା ଖାଦ୍ୟ ପାଇପାରୁଛନ୍ତି ଆମେ କ'ଣ ଆମେ ଚାଷ କରିକି ବି ଏତେ ଭଲ ଜିନିଷ ଖାଇପାରୁନୁ ସେମାନେ ଚାକିରିଆ ଲୋକ ତ ସେଥିପାଇଁ ଭଲ ଭଲ ଜିନିଷ ଖାଇପାରୁଛନ୍ତି ଏବଂ ଛାଇରେ ବସିକି ବହୁତ ବହୁତ ଗୁଡ଼ିଏ ଟଙ୍କା କମାଉଛନ୍ତି ଚାଷୀମାନେ କ'ଣ ଚାଷୀମାନେ ଏଇ ଦେଶରୁ ସେ ଦେଶରୁ ରପ୍ତାନି କରଛନ୍ତି ଏଇ ଦେଶରୁ ସେ ଦେଶକୁ ପଠାଯାଉଛି ତ ସେଥିପାଇଁ ଆଉ ଚାକିରିଆ ଲୋକ ଚାକିରିଆ ଲୋକ ଛାଇରେ ଛାଇରେ ବସିକି ପଇସା ଆଣୁଛନ୍ତି ଆଉ ଆମ ଦେଶର ସବୁ ଜିନିଷ ସେ ଦେଶକୁ ଯାଉଛି ସେଥିପାଇଁ ସେମାନେ ଅନେକ ଗୁଡ଼ିଏ ଫସଲ ଅମଳ ଖାଇପାରୁଛନ୍ତି ଆମେ ଚାଷ କରିକି ଆମେ କିଛି ଖାଇପାରୁନୁ ସେଥିପାଇଁ ଚାକିରିଆ ଲୋକ ଘରେ ମାନେ କ'ଣ ଏତେ ଟିକେ କାମ ପତ୍ର ଲେଖିଦେଲେ ତାହାକୁ ଅତି ସହଜରେ ଟଙ୍କା ମିଳିଯିବ ସେଥିପାଇଁ ଚାଷୀମାନେ ମରୁଡ଼ି ହେଲେ ବି ତାହାକୁ ଅଧିକ ଅଧା ଲୋକଙ୍କୁ ମିଳୁଛି ଆଉ ଅଧା ଲୋକଙ୍କୁ ମିଳୁନି ଋଣ ଋଣ ଆଣୁଛନ୍ତି ଋଣ ବି ପାଇପାରୁଛନ୍ତି ଯେ ଅଧା ଲୋକ ନାହିଁ ଅଧା ଲୋକ ପାଉଛନ୍ତି ଆଉ ଚାକିରି ଚାକିରିରେ ଅଧା ଲୋକ ଚାଷ ନ କରିକି ଚାକିରି କରୁଛନ୍ତି ସେମାନେ ବି ଅନେକ ଗୁଡ଼ିଏ ବହୁତ ପଇସା ଟଙ୍କା ପାଇପାରୁଛନ୍ତି ଏବଂ ଚାଷ ନ କରିକି ଚାକିରି କରିକି ଅଧା ଲୋକ ବହୁତ ଭାବରେ ଜ୍ଞାନ ହେଇ କରି ସବୁ ଅନେକ ଗୁଡ଼ିଏ ପଇସା ରୋଜଗାର କରିପାରୁଛନ୍ତି ଚାଷୀ ଚାଷୀ ମାନେ କ'ଣ ଅଧା ଲୋକ ପାଠ ନ ପଢ଼ିକି ଚାଷ କାମ କରୁଛନ୍ତି ଅଧା ଲୋକ ପାଠ ପଢ଼ିକି ଚାକିରି କରୁଛନ୍ତି ସେଇଥିପାଇଁ ଚାକିରି କରିକି ଅନେକ ଗୁଡ଼ିଏ ଟଙ୍କା ରୋଜଗାର କରିପାରିଛନ୍ତି